ମୁଁ ନିକଟରେ ଫକୀରମୋହନ ସେନାପତିଙ୍କ ଗୋଟେ ବହି ରେବତୀ ପଢ଼ିଥିଲି ଯାହାକି ମୋତେ ବହୁତ ପ୍ରଭାବିତ କରିଥିଲା ଓଡ଼ିଆ ଯେଉଁ ଲେଖକମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଫକୀରମୋହନ ସେନାପତି ଜଣେ ଲୋକ ପରିଚିତ ଲେଖକ ଭାବରେ ସେ ସାରା ଓଡ଼ିଶାରେ ଓଡ଼ିଶାବାସୀଙ୍କ ମନରେ ସ୍ଥାନ ପାଇଛନ୍ତି ତାଙ୍କର ଗୋଟେ କ୍ଷୁଦ୍ରକଳ୍ପ ଯାହା ନାଁ ଥିଲା ରେବତୀ ସେ ମୋତେ ବହୁତ ଭଲ ଲାଗିଥିଲା ସେ ମତେ ବହୁତ ପ୍ରଭାବିତ କରିଥିଲା କଣ ନା ତା'ର ରେବତୀ ବୋଲି ଗୋଟେ ଝିଅଟାଏ ସେ ଯେତେବେଳେ ତା'ର ଶିକ୍ଷା ପାଇଁକି ଆଗ କାଳରେ ଯେଉଁ ଜେଜେମା ଥାନ୍ତି ସେମାନେ କଣ କରୁଛନ୍ତି ନା ଶିକ୍ଷା ପାଇଁକି ତା'ର ଜୀବନରେ ସବୁ କଥା ଘଟିଛି ବୋଲି ସେ ତାକୁ ଦୋଷ ଦେଉଛନ୍ତି ଆଉ ମଧ୍ୟ ଶେଷ ପର୍ଯ୍ୟନ୍ତ ମଧ୍ୟ ସେ କିଛି ବୁଝିନପାରିକି ଯେତେବେଳେ ତା ବାପା ମାଆ ମାନେ ରୋଗରେ ପଡ଼ିକି ମରିଯାଇଥିଲେ ସେ ସେ ମଧ୍ୟ ଭାବୁଛନ୍ତି କି ରେବତୀ ପାଠ ପଢ଼ିବା ଯୋଗୁଁ ହିଁ ତା ବାପା ମାଆଙ୍କର ମୃତ୍ୟୁ ଘଟିଛି ସେଥିପାଇଁ ସେ ନାରୀ ଶିକ୍ଷାକୁ ଏଠାରେ ଚପେଇଦେବାକୁ ବସିଛନ୍ତି ସେମାନେ କହୁଛନ୍ତି ଝିଅମାନେ କଣ କରିବେ ନା ଖାଲି ରୋଷେଇବାସ କରିବେ ଆଉ ବିବାହ କରିକି ତାଙ୍କ ଶାଶୁ ଘରକୁ ପଳେଇବେ କିନ୍ତୁ ନାରୀ ଶିକ୍ଷାକୁ ଏଠାରେ ନାରୀ ଶିକ୍ଷାକୁ ମହତ୍ଵ ଦେବା ପାଇଁ ଫକୀରମୋହନ ସେନାପତିଙ୍କର ଯେଉଁ ଉଦ୍ଦେଶ୍ୟ ଏହି ମାନେ ଏହି ଗଳ୍ପରେ ବର୍ଣ୍ଣନା କରାଯାଇଛି ତାହା ମୋତେ ବହୁତ ଆକର୍ଷଣ କରିଥିଲା ଏବଂ ସେ ମୋତେ ବହୁତ ପ୍ରଭାବିତ କରିଥିଲା ତାଙ୍କର ବି କେତେ ଗୁଡ଼ିଏ ଗଳ୍ପ ମଧ୍ୟ ଅଛି ଯାହାକି ବହୁତ ପ୍ରଭାବିତ କରିଥାଏ ସେ ରେବତୀ ମଧ୍ୟ ବହୁତ ପ୍ରଭାବିତ କରିଛି କାରଣ ରେବତୀ ଗୋଟେ ଛୋଟ ପିଲା ହେଲେ ମଧ୍ୟ ସେ ଗୋଟେ ଝିଅ ହେଲେ ମଧ୍ୟ ତା'ର ବି ଗୋଟେ ପାଠ ପଢ଼ିବାର ଅଧିକାର ଅଛି ତା'ର ମଧ୍ୟ ଗୋଟେ ଇଚ୍ଛା ଅଛି ପାଠ ପଢ଼ିବାର କାରଣ ଖାଲି ପୁଅମାନଙ୍କ ଅପେକ୍ଷା ଝିଅମାନେ ମଧ୍ୟ ପାଠ ପଢ଼ିପାରିବେ ଓ ଝିଅମାନେ ମଧ୍ୟ ନିଜର ହକ୍ ପାଇଁ ଲଢ଼ିପାରିବେ ସେଥିପାଇଁ ଏ ଫକୀରମୋହନ ସେନାପତି ଏକ ନାରୀମାନଙ୍କ ପାଇଁ ଏକ ଆହ୍ବାନ ସଦୃଶ ଏହି ଗପ ଲେଖିଥିଲେ ଯାହା ମୋତେ ବହୁତ ପ୍ରଭାବିତ କରିଥିଲା ମୋତେ ବହୁତ ମଧ୍ୟ ଭଲ ଲାଗିଥିଲା